ଆମ ବଲାଙ୍ଗୀର ଜିଲ୍ଲାରେ ବହୁତ ଗୁଡ଼ିଏ ଏମିତି ସ୍ଥାନ ଅଛି ଯାହା ବହୁତ ଭାବରେ ଭଲଭାବରେ ପ୍ରସିଦ୍ଧ ଯାହାକୁ ଲୋକେ ଜାଣି ମଧ୍ୟ ଶୁଣି ମଧ୍ୟ ତାହାକୁ ଆଉ ଥରେ ଦେଖିବାକୁ ଇଚ୍ଛା କରିଥାନ୍ତି ଯେମିତି ପୁରୀ କୋଣାର୍କ ମନ୍ଦିର ଯେମିତି ସାରା ଓଡ଼ିଶାରେ ପ୍ରସିଦ୍ଧ ଠିକ ସେହିପରି ଗୋଟିଏ ଗୋଟିଏ ଜାଗାର କିଛି କିଛି କାମ ଥାଏ ଯାହାକୁ ଲୋକେ ଯାହାକୁ ଲୋକେ ଜାଣିପାରିବେ ସେହି ପ୍ରକାର ସଙ୍ଗୀତ ମଧ୍ୟ ଥାଏ ଯେମିତିକି ଆମ ବଲାଙ୍ଗୀରରେ ଶୀତଳଷଷ୍ଠୀ ଭଲଭାବରେ ହୋଇଥାଏ ତାହାକୁ ଲୋକେ ଦେଖି ମଧ୍ୟ ବହୁ ଦୂର ଦୂରାନ୍ତରରୁ ଆସିଥାନ୍ତି ଓ ତାହା ବହୁତ ଭଲଭାବରେ ପ୍ରସିଦ୍ଧ ଥାଏ କାରଣ ଶୀତଳଷଷ୍ଠୀ ହେଉଛିି ଆମ ବଲାଙ୍ଗୀର ଜିଲ୍ଲା ପାଇଁ ବହୁତ ଫେମସ୍ କିମ୍ବା ଆମ ପାଇଁ ବହୁତ ପ୍ରସିଦ୍ଧ କାରଣ ଯେମିତି ବରଗଡ଼ରେ ଧନୁଯାତ୍ରା ପ୍ରସିଦ୍ଧ ପୁରୀରେ ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ଆମ ଓଡ଼ିଶାର କିଛି କିଛି ଗୁଣ ଅଛି ଯାହାକୁି ଲୋକେ ଦେଖିବାକୁ ମଧ୍ୟ ହୋଇଥାନ୍ତି ଠିକ୍ ସେହିପରି ଆମର ବଲାଙ୍ଗୀର ଜିଲ୍ଲାରେ କେନ୍ଦ୍ର ସମ୍ପ୍ରଦାୟ କିମ୍ବା ଓ ସମ୍ପ୍ରଦାୟ ଯୋଜନା ସୂଚନା ଉତ୍ସ ଏହି ପ୍ରକାର କାମ ମଧ୍ୟ ଥାଏ ଯାହାକୁ ସମୟ ଉପର କିମ୍ବା ସକାଳ ସମାଜ ଏମିତି ପ୍ରକାର ଖବରକାଗଜରେ ମଧ୍ୟ ଦେଖିବାକୁ ପାଇଥାଉ କିଛି ମଧ୍ୟ କ୍ଷତି ହେଲେ କାହାର ମଧ୍ୟ ଆକ୍ରାନ୍ତ କିମ୍ବା ଆକ୍ସିଡେଣ୍ଟ ହେଲେ ଲୋକେ ଦୂର ଦୂରାନ୍ତରରେ ମଧ୍ୟ ଖବର ପାଇଥାନ୍ତି ଯାହାକୁ ଆଜି ଆମେ ଗୋଟିଏ ସୂଚନା କିମ୍ବା ଗୋଟିଏ ମିଡିଆ ତରଫରୁ ଆମେ ଜାଣିପାରୁଛୁ ଯାହାକୁ ଲୋକେ ମଧ୍ୟ ଦେଖିକି ସେହି ପ୍ରକାର କାମ ମଧ୍ୟ ଜାଣିପାରୁଛନ୍ତି ସେହି ପ୍ରକାର ଗୋଟେ ପ୍ରକାରର ସମାଜ ଧରିତ୍ରୀ ପ୍ରମେୟ ଏହି ପ୍ରକାର ଖବରକାଗଜରୁ ମଧ୍ୟ ଲୋକେ ଏହି ପ୍ରକାର କାମକୁ ହିଁ ଜାଣିଥାନ୍ତି ଯାହାକୁ ଲୋକେ ସେହି ପ୍ରକାର କଥା ନ ଶୁଣି ମଧ୍ୟ କିଛି ପେପର୍ ମାଧ୍ୟମରେ ସେହି ପ୍ରକାରକୁ ଜାଣିଥାନ୍ତି ଆମ ବଲାଙ୍ଗୀର ସହରର ସେହି ପ୍ରକାର କାମର ବହୁତ ଭଲ ଭଲ ସୁବିଧା ଅଛି